ମୋ'ର ପ୍ରିୟ ଖାଦ୍ୟ ହେଲା ପଖାଳ ଏହି ପଖାଳ ମୋ'ର ଖାଇବାକୁ ଅତି ନିହାତି ଜରୁରୀ ହୋଇଥାଏ ଏହାକୁ ମୁଁ ପସନ୍ଦର ସହିତ ପ୍ରତ୍ୟକ ଦିନ ଖାଇବା ପାଇଁ ଚାହିଁଥାଏ ଘରେ ମୋତେ ମଧ୍ୟ ବାସି ପଖାଳ ସହିତ କିଛି ବଡ଼ି ଚୁଡ଼ା ଚୂନାମାଛ ଏବଂ ଶାଗ ରାଇତା ଛତୁ ଯାହାବି ଯେଉଁଦିନ ହୋଇଥାଏ ଏହା ମୁଁ ଖାଇବାକୁ ପସନ୍ଦ କରିଥାଏ ଏପରିକି ମୁଁ କୌଣସି ହୋଟେଲକୁ ଗଲେ ମଧ୍ୟ ପ୍ରଥମେ ପସନ୍ଦର ଖାଦ୍ୟ ପଖାଳକୁ ମାଗିଥାଏ ଏବଂ ପଖାଳ ସହିତ ଖାଇବାକୁ ଅନେକ ପ୍ରକାର ହୋଟେଲର ଖାଦ୍ୟ ଛୋଟ ଛୋଟ ଯେଉଁଟାକି ଶାଗ ଭଜା ରାଇତା ବଡ଼ି ଭଜା ଅଛି ବୋଲି ତାକୁ କହିଥାଏ ଯଦି ଅଛି ତାକୁ ଦିଅ ମୁଁ ପଖାଳ ସହିତ ଖାଇବି ଅନ୍ୟ କୌଣସି ମୋତେ ପସନ୍ଦ ଲାଗେ ନାହିଁ ଏଇଟା ମୋ'ର ପ୍ରିୟ ଖାଦ୍ୟ